ହ୍ୟାଲୋ ମୁଁ ଶୁଭନ ଲତା କହୁଥିଲି ମୋ ଟ୍ରାଭେଲସ୍ ବି କେ ଟ୍ରାଭେଲସ୍ରୁ ଆପଣ କହୁଛନ୍ତି ନା ଆଉ ମୋର ଗାଡ଼ି ଗୋଟେ ବୁକିଂ ଥିଲା ଯେ ଚାରି ଜଣିଆ ଗାଡ଼ିଟା କେତେ ନେବେ ଦୁଇହଜାର ନେବେ କହୁଥିଲେ ଆଉ ଛଅ ଜଣିଆଟା ତିନି ହଜାର କହୁଥିଲେ ହଁ ମୋର ଗୋଟେ ଜାଗାକୁ ଯିବାର ଥିଲା ତ ସେଥିପାଇଁ ପଚାରୁଥିଲି କ'ଣ କ'ଣ ରେଟ ଅଛି ହଉ ହଉ ଠିକ୍ ଅଛି